ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପର୍ବ ହେଲା ଦଶହରା ଦୀପାବଳି ଆଉ ଗହ୍ମାପୂର୍ଣ୍ଣିମା ଦଶହରାରେ ମାଆ ଦୁର୍ଗାଙ୍କୁ ପୂଜା କରାଯାଏ ସ୍କୁଲ୍ କଲେଜ୍ ସବୁ ଛୁଟି ହୁଏ ବ୍ୟାଙ୍କ୍ ବି ଛୁଟି ହୁଏ ସ୍କୁଲ୍ କଲେଜ୍ ତ ଦଶ ଦିନ ଛୁଟି ହୁଏ ଆମ ସବୁଠେ ଆଉ ବ୍ୟାଙ୍କ୍ ତ ପୁରା ପାଖାପାଖି ଗୋଟେ ଦିନ ଛୁଟି ହୋଇଯାଏ ଦୀପାବଳି ବି ବହୁତ ଗୁରୁତ୍ୱପୂର୍ଣ୍ଣ ପର୍ବ ଦୀପାବଳି ବି ଦୀପାବଳି ବି ବହୁତ ଲୋକ ଆଡ଼ମ୍ବରରେ ପାଳନ କରୁଛନ୍ତି ବାଣ ଫୁଟା ଉଚଛନ୍ତି ଖୁସି ଖାଉଛନ୍ତି ମିଠା ଖୁଆଉଛନ୍ତି ଖୁସିରେ ପରିବାର ସହ ମଜାମସ୍ତି କରୁଛନ୍ତି ଆଉ ଏ ଦୁଇଟା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ପର୍ବ ଦଶହରା ଦୀପାବଳି ଆଉ ଗହ୍ମାପୁର୍ଣିମାରେ ଭାଇ ଭଉଣୀ ରାକ୍ଷୀ ବାନ୍ଧୁଛନ୍ତି ଭାଇ ଭଉଣୀ ଅତୁଟ ସ୍ନେହରେ ସେମାନେ ପର୍ବ ପାଳନ କରୁଛନ୍ତି ଆଉ ସବୁଠୁ ଗୁରୁତ୍ୱପୂର୍ଣ ସବୁଠୁ ଦୀପାବଳି ଦୀପାବଳି ମଜା ଲାଗୁଛି କାରଣ ପନି ପରିବାର ସହ ସବୁ ଭଲ ଖାନାପିନା ବି ଜୋର ହୋଇଥାଉଛି ପୁରୀ ଉପମା ଛୋଲେ ବଟୁରେ ତାପରେ କ୍ଷୀରି ସବୁ ମିଠା ପିଠା ସବୁ ପ୍ରକାର ମିଠା ଖାଉଛନ୍ତି ସେଥିପାଇଁ ଦୀପାବଳି ମୋତେ ସବୁଠୁ ବେଶ୍ ଭଲ ଲାଗୁଛି ଆଉ